ହଁ ଆମ ପରିବାରରେ ସାଂସ୍କୃତିକ ପରମ୍ପରା ପାଳନ କରାଯାଏ ଆର ଦୀର୍ଘ ଇତିହାସ ମଧ୍ୟ ରହିଛି କାରଣ ଆମର ଏଠାରେ ମକର ସଂକ୍ରାନ୍ତି ଖୁବ୍ ଭଲ ଭାବରେ ହୁଏ ନୂଆଖାଇ ଅବଶ୍ୟ ଏଠାରେ ଏତେ ପାଳନ କରାଯାଏ ନାହିଁ କିନ୍ତୁ ମକର ସଂକ୍ରାନ୍ତି ଏଇ ମୟୂରଭଞ୍ଜ ଭଦ୍ରକ ବାଲେଶ୍ଵର ଜିଲ୍ଲାରେ ଖୁବ୍ ଭଲ ଭାବରେ ହୁଏ ମକର ସଂକ୍ରାନ୍ତି ଯେପରି ଅନ୍ୟ ଜିଲ୍ଲାର ରଜ ଦୋଳ ଯେପରି ସେମିତି ମକର ସଂକ୍ରାନ୍ତି ଆମର ବହୁତ ଭଲ ଭାବରେ ଏଇଠି ଧୂମଧାମରେ ପାଳନ କରାଯାଏ ମକର ସଂକ୍ରାନ୍ତି କୁ ଏଠାରେ ସମସ୍ତେ ସମ୍ପର୍କୀୟ ମାନେ ଆସିଥାନ୍ତି ଆଉ ଛକ ବଡ଼ ବଡ଼ ଅନୁଷ୍ଠାନ ମାନଙ୍କ ସବୁ ପାଳନ କରାଯାଏ ସର୍କସ ଏଠାରେ ପଡ଼େ ମେଲଣ ସେ ମାନେ ପଡ଼େ ଆଉ ଦୋଳି ମିନାବଜାର ବହୁତ ଆଡ଼ମ୍ବର ଭାବରେ ଆମର ମକର ସଂକ୍ରାନ୍ତି ପାଳନ କରାଯାଏ ସମସ୍ତଙ୍କର ପରିବାରର ସମସ୍ତଙ୍କର ନୂଆ ବସ୍ତ୍ର ହୋଇଥାଏ ଘରେ ପିଠାପଣାର ମାହଲ ଥାଏ ପରିବାର ପରିଜନ ସମସ୍ତେ ଆନନ୍ଦରେ ଏ ବ ମକର ସଂକ୍ରାନ୍ତି ପର୍ବଟିକୁ ପାଳନ କରାଯାଇଛି ଆମେ ସମସ୍ତେ ପାଳନ କରିଥାଉ ମକର ସଂକ୍ରାନ୍ତି ଆମର ଗୋଟିଏ ଐତିହାସିକ ସାଂସ୍କୃତିକ ପର୍ବ ମାନେ ଏଠାରେ ଛଉ ନାଚ ବି ହଏ କରାଯାଏ ଯେହେତୁ ମୟୂରଭଞ୍ଜରେ ଛଉ ନାଚ କରାଯାଏ ତା ପାଖାପାଖି ହଉଥିବା ଆମର ବି ଏଠାରେ ଛଉ ନାଚକୁ ବି ପସନ୍ଦ ଖୁବ୍ କରିଥାନ୍ତି